ଆମ ଓଡ଼ିଆ ଉପଭାଷା ହେଉଛି ବଙ୍ଗାଳୀ ସ୍କୁଲ ଗଲେ ସାଙ୍ଗସାଥି ସହିତ ଓଡ଼ିଆ କଥାବାର୍ତ୍ତା ହେଉଛି ଘରେ ଆସିଲେ ବଙ୍ଗାଳୀ କଥା ହେଉଛି ଆଉ ବାହାରେ ଗଲେ ହିନ୍ଦୀ କିମ୍ବା ଓଡ଼ିଆ କିମ୍ବା ବଙ୍ଗାଳୀରେ କଥାବାର୍ତ୍ତା ହେଉ ଲୋକ ସହିତ